ହ୍ୟାଲୋ ଆପଣ ଷ୍ଟେସ୍ନାରୀ ଦୋକାନରେ ସବୁ ରଖାହୋଇଛି ସବୁ ଜିନିଷ ଅଛି ତ ଏ ବେବି ପାଉଡ଼ର୍ କିମ୍ବା ବେବି ଲୋସନ୍ ଛୋଟ ଛୋଟର ସବୁ ଶୀତଦିନ ତ ଦରକାର ସେଇଥିପାଇଁ ମୁଁ ଭାବୁଥିଲି ଆପଣଙ୍କ ଦୋକାନରେ ଅଛି ସବୁ ଅଛି ତ ଆଚ୍ଛା ହଁ ଏଇ ବେବି କ୍ରିମ୍ ବେବି ପାଉଡ଼ର୍ ସବୁ ଇଏ ଛୋଟ ପିଲାଙ୍କର ଆଉ ଛଅ ସାତ ବର୍ଷ ପିଲାଙ୍କର ମଧ୍ୟ ଦରକାର ଅଛି ସେସବୁ ଶୀତ ହଁ ହଁ ଜନ୍ସନ୍ର ନା ନା ସେ ପା ଜନ୍ସନ୍ର ନାହିଁ ଆଉ କ'ଣ ରଖିଛନ୍ତି କଁ କେଉଁ କମ୍ପାନୀର ରଖିଛନ୍ତି ଆଉ ଆଉ ଆଚ୍ଛା ହଁ

ହଁ ଦେବେ ସବୁ ସବୁ ଦରକାର ନା ଛୋଟ ଛୁଆଙ୍କ ଣଏଉଛ ଗୋଟେ ଜାଗାରେ ନେଇଗଲେ ଟିକିଏ ଶସ୍ତା ହେବ ରେଟ୍ କେମିତି କ'ଣ କରିବେ ସେଇଟା କହିଲେ କେଉଁ ହିସାବରେ ରେଟ୍ ପକାଇବେ ସେସବୁ କହିବେ ଦେଖାନ୍ତୁ

ଆଉ ପାଉଡ଼ର୍ ପାଉଡ଼ର୍ ବି ପାଉଡ଼ର୍ ବି ପାଉଡ଼ର୍ ବି ଲୋସନ୍ ଆଉ ପାଉଡ଼ର୍

ହଁ ହଁ ସେଇ ହଁ ହଁ ହଉ ହଉ ହଁ ଫାଇନାଲ୍ ହେଲା ମୁଁ କେତେବେଳକୁ ଯିବି

ଆଚ୍ଛା ହଉ ହଉ ନାଇଁ ମୁଁ ଏଇ ପାଖରେ ରହୁଛି ଅଳ୍ପ ବାଟ ହେବ ମୁଁ କହିଦେବି ଆପଣଙ୍କୁ ଠିକଣାଟା କହିଦେବି ନା ବିଲ୍ ନେବି ନା ବିଲ୍ ନେବି ବିଲ୍ଟା ଜରୁରୀ

ହଁ ତମେ ନେଇକି ଆସିବେ ମୁଁ ରଖିଲି ହଉ ହଉ ହଁ ହଉ ହଉ ଠିକ୍ ଅଛି ହଁ